ଯଦି ସେମାନେ ମୋର ପ୍ରସ୍ତୁତ କରିଥିବା ଖାଦ୍ୟକୁ ପସନ୍ଦ କରନ୍ତି ତେବେ ମୁଁ ଏହି ରେସିପି ଯଦି କେହି ଶିଖିବାକୁ ଚାହାନ୍ତି ତା'ହେଲେ ଏ ରେସିପିର ଆମୁଳଚୁଳ ବର୍ଣ୍ଣନା କରି ସେମାନଙ୍କୁ ଶିଖାଇଥାଏ ଶିଖାଇଥାଏ ଉଦାହରଣ ସ୍ୱରୂପ ଚିକେନ ବିରିୟାନିର ପ୍ରଣାଳୀ ସେହି ତା ବିଷୟରେ ମୁଁ ଟିକେ କହୁଛି ଯେ ମୁଁ ଏଥିପାଇଁ କମ ତେଲ ନିଜ ହାତରେ ମସଲା ତିଆରି କରେ ଏବଂ ତା'ର ପ୍ରଣାଳୀ ଅନୁଯାଇ ଯେପରି ଖୁରମା ପ୍ରସ୍ତୁତ କରେ ଏବଂ ଅରୁଆ ଭାତ ବସାଇ ତାକୁ ସ୍ତର ସ୍ତର କରି ସଜାଏ ଏବଂ ଏଥିପାଇଁ ଖଚୁମ୍ବରର ମଧ୍ୟ ବନାଏ ବନାଇକି ଖାଇବାକୁ ଦିଏ ସବୁଠୁ ବଡ଼ କଥା ହେଉଛି ଏହି ବିରିୟାନି ଆବାଳ ବୃଦ୍ଧ ବନିତା ସମସ୍ତେ ପସନ୍ଦ କରନ୍ତି ଦେହ ଖରାପ ହୁଏ ନାହିଁ ବଜାରରେ ମିଳୁଥିବା ସେଣ୍ଟ୍ର ମଧ୍ୟ ମୁଁ ବ୍ୟବହାର କରେ ନାହିଁ ତେଣୁ କାହାର ମଧ୍ୟ ଦେହ ଖରାପ ହୁଏ ନାହିଁ ସମସ୍ତେ ମୁଁ ପ୍ରସ୍ତୁତ କରିଥିବା ଖାଦ୍ୟକୁ ଉପଭୋଗ କରନ୍ତି ଏବଂ ପୁନଃର୍ବାର କେବେ ପୁଣି ବନାଇବି ଅପେକ୍ଷା କରି ରୁହନ୍ତି